ହଁ

ହଁ ମୁଁ

ହଁ ମୋତେ ଆଜି ଏକା ଦରକାର ଆଜି ଏକା ଦରକାର ଆଜି ସକାଳ ଟାଇମରେ ଏକା ଦରକାର ମୋତେ ଆପଣ ଚେଷ୍ଟା କରିବେ ମୋତେ ଠିକ୍ ହଁ ଠିକ୍ ଟାଇମରେ ପହଞ୍ଚାଇ ଦେବେ ହଁ ମୋତେ ସକାଲ ନଅଟା ଭିତରେ

ତାଙ୍କେ ସେଇଠି ତାଙ୍କେ ସେଇଠି ଛିଡ଼ା ହେଇଥିବେ ତା ତାଙ୍କେ ପଚାରିଲେ ଆ ନା ପଚାରି ଦେବେ ମୁଁ କହିଦେବି ତାଙ୍କୁ ତାଙ୍କ ନାଁ ରବିନ୍ଦ୍ର ହେଇଥିବ

ହଁ ହେଲେ ମୁଁ

ହଁ ଠିକ୍ ଅଛି ମୁଁ ତା ପାଖଡ଼େ ଏକା ପଇସା ପଠେଇଦେବି ହେଲା

ହଁ ଠିକ୍ ଅଛି ରଖୁଛି